କାହିଁକି ନା ଆଗକାଳର ଲୋକମାନେ ଏବେକାର ବିଜ୍ଞାନକୁ ବିଶ୍ୱାସ କରୁ ନାହାଁନ୍ତି ସେମାନଙ୍କ ମତରେ ବିଜ୍ଞାନ ହେଉଛି ଏକ ପାଠ କିନ୍ତୁ ଆମେ ଜାଣୁ ଯେ ବିଜ୍ଞାନ ଏକ ଉନ୍ନତ ମାନର ପାହାଚ ଏହି ବିଜ୍ଞାନ ମାଧ୍ୟମରେ ଲୋକମାନେ ଲୋକମାନେ ମଧ୍ୟ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯାଇ ପାରୁଛନ୍ତି

ଭାରତର ଜଣେ ମହିଳା କଳ୍ପନା ଚାୱଲା ପ୍ରଥମେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ ଆଗକାଳର ଲୋକମାନେ ବଣ ଜଙ୍ଗଲ ମଧ୍ୟରେ ବାସ କରୁଥିଲେ କିନ୍ତୁ ସମୟ ଆଜି ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ଏହି ଆଧୁନିକ ଯୁଗର ଲୋକମାନେ ବିଜ୍ଞାନ ବଳରେ ବଳିୟାନ ହୋଇ ଚନ୍ଦ୍ର ପୃଷ୍ଠରେ ମଧ୍ୟ ପାଦ ଦେଲେଣି ବିଜ୍ଞାନ ଏକ ବଳିଷ୍ଠ ମାଧ୍ୟମ ଯାହା ଦ୍ୱାରା ଆମେ ଆମ ଦେଶର ଏବଂ ଭବିଷ୍ୟତ ଉନ୍ନତ ମାନର ହୋଇପାରିବ ତେଣୁ ବିଜ୍ଞାନକୁ ଆମେ ଆପଣେଇବା ଉଚିତ୍